ଆମର ସିନ୍ ବିନୁ ଖେଲ୍ ହେସି କ୍ରିକେଟ୍ ହେସି କି ଫୁଟବଲ୍ ହେସି ଯେନ୍ତା ବି ହଉ ବହୁତ ଲୋକ ଖୁସ୍ ହେସନ୍ ବହୁତ ଛୁଆ ମାନେ ବି ଦେଖି ଯାଏସନ୍ ଆମେ ମାନେ ସବୁ ଦେଖି ଯାଏସୁ ଷ୍ଟାଡିଅମ କେ ଆଉ ଯେତେ ବି ପଡ଼ିଆ ବି ହେସି ଟୁଲିନ ବି ହେସି ସବୁ ଦେଖି ଯାସନ ଭଲ ଲାଗ୍ସି କ୍ରିକେଟ୍ ଖେଲ୍ ବାର୍ ଦେଖିବାର୍ ଲାଗି ଆଉ ବହୁତ ଜିନିଷ ବି ଆଇସି ମିନା ବଜାର ଟାଇପ୍ର ଚନା ମୁଲି ବହୁତ ଜିନିଷ ଆସି ସେ ସବୁ ବି ଯାଇକରି ସବୁ ଏଞ୍ଜୟ କରସୁ ଆମେ କ୍ରିକେଟ୍ର ଫୁଟବଲ୍ର ଯେନ୍ସି ବି ଖେଲ୍ ରୁ ହେସି ସବୁ ଦେଖି ଯାଏସୁ ଆଉ ବହୁତ ଲୋକ ଯାଏସନ୍ ମାଝି ଟୁକେଲ ବି ଯାଏସନ୍ ପିଲାମାନେ ବି ଯାଏସନ୍ ଛୁଆମାନେ ବି ଯାଏସନ୍ ଆଉ ସବ୍ ଦେଖିକରି ରୁଢା ହେଇକରି ସବୁ କିଏ ହାରିଗଲେ କି ଜିତିଗଲେ ଖୁସିରେ ଆମେ ଦେଖି ଯାଇସୁ ଆଉ ବହୁତ ବହୁତ ଭଲ ଲାଗ୍ସି ଦେଖବାର୍ ଲାଗି ବି ଇଂଟରେଷ୍ଟ ଲାଗ୍ସି କ୍ରିକେଟ୍ ହଉ କି ଫୁଟବଲ୍ ହଉ କି ଯେନ୍ତା ବି ହଉ

ଭଲ ଲାଗ୍ସି ସବୁ ଯେତେ ଆଏସନ୍ ବି ଲୋକ ଦେଖବାର୍ ଲାଗି ବି ତାହାକୁ